ଯେଉଁ ଅପସରା କମ୍ପାନୀର ମୁଁ କଲର ପେନ୍ସିଲ୍ ଆଣିଥିଲି କିଛି ଦିନ ବ୍ୟବହାର କରିସାରିଲା ପରେ ସେ କଲର୍ ପେନ୍ସିଲ୍ ଧୀରେ ଧୀରେ ଯେତେବେଳେ ଆମେ ସରିଯାଉଛି ତାକୁ କାଟୁଛୁ ସେ ମୁନ ଭାଙ୍ଗିଯାଉଛି ଯେଉଁ କଲର ଅଛି ସେ ଯେଉଁ ରଙ୍ଗ ସେସବୁ କଲର ଠିକସେ ହେଉନାହିଁ ଧର ଯଦି ଗୋଟିଏ ନାଲି ହେଲା ସେ ଠିକସେ ନାଲି ହେଉନାହିଁ ହଳଦିଆ ଯଦି ଆମେ କରୁଛେ ସେ ଗୋଟିଏ କିଛି ସମୟ ପରେ କାଗଜରୁ ସେ କଲର୍ଟା ଲିଭିଯାଉଛି ଏରା ଭଲ ନୁହଁ ତ ମୁଁ ତ ସେ ଭାବୁଛି ଯେ ଅପସରା କମ୍ପାନୀର ନ ଆଣିକି ଯଦି ଆଉ କୌଣସି କମ୍ପାନୀର କଲର୍ ପେନ୍ସିଲ୍ ଆଣିଥାନ୍ତି ହୁଏ ତ ବହୁତ ଭଲ ହୋଇପାରିଥା'ନ୍ତା